ମୁଇଁ ଯେତେବେଲେ ଟି ଭି ଦେଖୁଚେଁ ସେତେବେଲେ ତାମାନେ ନେତାମାନ୍କର୍ ସବୁବେଳେ ବି ଜେ ପି କଂଗ୍ରେସ୍ ବି ଜେ ପି ଇମାନେ ସମସ୍ତେ ଝଗ୍ଡ଼ା ଲାଗୁଛନ୍ ଆଉ ମୁଇଁ ତାମାନେ ଇଟା କାଣା ତାଙ୍କର୍ ନାଁ ରାଜନୀତିରେ ତାମାନେ ଏମାନେ କରୁଛନ୍ ବୋଲି ମୁଁ ଭାବି ନା ପାର୍ବାର୍ କିଛି ବୋଲେ କାଣା କରାଯିବା ବଲି ଚିନ୍ତା କରୁଚେଁ ଭାବୁଚେଁ ସବୁବେଳେ ଟିଭିଥି ଯେତେବେଲେ ଦେଖ୍ଲେ ସେ ରାଜନୀତି କଥା ସେ ବି ଜେ ଡ଼ି ବି ଜେ ପି କଂଗ୍ରେସ୍ ଏମାନେ ସବୁ ସବୁବେଲେ ଟଣା ଓଟରା ଟଣା ଓଟରା ହଉଛନ୍ ଆ ଇଥିର୍ଲାଗି ତାମାନେ ସବୁ ଗଣ୍ଡଗୋଲ୍ ଚାଲିଛେ ତାମାନେ ବୋଲି ଆର୍ କହେମି ଫେର୍ ଆର୍ କାଣା କହେମି ହେ ବି ଜେ ଡ଼ି ବଏଲେ ତ ସେ କହୁଛେ ମୁଇଁ ତାମାନେ ମୁଇଁ ନେମି ସେ ବି ଜେ ଡ଼ି କଂଗ୍ରେସ୍ କହୁଛେ ମୁଇଁ ଜିତ୍ମି ବି ଜେ ପି କହୁଛେ ମୁଇଁ ଜିତ୍ମି ତ ସେଥିଲାଗି ତାମାନେ ଯେତେବେଲେ ଦେଖ୍ବ ଟିଭିଥି ଖାଲି ରାଜ୍ନୀତି ନେତାମାନ୍କର୍ ସବୁବେଲେ ଗୁଟେ ଝଗ୍ଡ଼ା ଝାଟି ହଉଛେ ଯେ ବି ଜେ ପି ବି ଜେ ଡ଼ି ଆଉ କଂଗ୍ରେସ୍ ଇ ତିନି